ଜଟଣୀରୁ ପୁରୀ ଦୁଇ ହଜାର ଟଙ୍କା ଖରାଦିନ ଏସି ଲାଗିବ ଜଟଣୀରୁ ପୁରୀକୁ ଦୁଇ ହଜାର ଟଙ୍କା ପୁରୀରେ ଆପଣ କେଉଁ କେଉଁ ଜାଗା ବୁଲିବେ ସେଇ ହିସାବରେ କହିବି ରେଟ୍ କୁହନ୍ତୁ ସେଥିପାଇଁ ପାଞ୍ଚ ହଜାର ଟଙ୍କା ଲାଗିବ ପେଟ୍ରୋଲ ରେଟ୍ ବଢ଼ିଛି ଆଉ ଏତେ ରେଟ୍ ନେବୁନି ଏସି ଚାଲିଛି ଗାଡ଼ିରେ ଆଉ ନେବୁନି କେମିତି ଖରାଦିନ ଏସି ଲାଗିଛି ଆଉ ନେବୁନି କେମିତି ଏ ସବୁଥିରେ ରେଟ୍ ହଉ କହୁଛ ଯଦି ମୁଁ ହଜାରେ ଟଙ୍କା ଆଉ କମେଇଦେବି ଚାରି ହଜାର ଟଙ୍କାରେ ସବୁଆଡ଼େ ବୁଲେଇକି ଆଣିକି ତମକୁ ଜଟଣୀରେ ଛାଡ଼ିଦେବି ଆପଣ ଆଉ କୁଆଡ଼େ ବୁଲିବାକୁ ଯିବେ ଆପଣ ଆଉ ସେହି ତ କହୁଥିଲି ଆପଣଙ୍କୁ ପାଞ୍ଚ ହଜାର ଟଙ୍କା ଦିଅ କୋଣାର୍କ କଟକ ସବୁ ଭଲ ଭଲ ଜାଗା ଦେଖିବ ଦେବୀ ଦେଖିବ ସବୁ ପ୍ରସାଦ ସେବନ କରିକି ଆସିବ ଆପଣ କମଉ ଖରାଦିନ ଏସି ଗାଡ଼ି ପେଟ୍ରୋଲ ରେଟ୍ ବଢ଼ିଛି ଆପଣ କମେଇ ଦେଉଛନ୍ତି ହଁ ଆଉ ଗୋଟେ ଦିନ ଭିତରେ ଆମେ ସବୁଆଡ଼େ ଦେଖେଇପାରିବୁ ଏସି ଗାଡ଼ି ହେଲେବି ସେ ଆମକୁ ପାଞ୍ଚ ହଜାର ଟଙ୍କା ଦେଲେ ଆମେ ଜଟଣୀରୁ ନେଇ ପୁରୀ କୋଣାର୍କ ସବୁଆଡ଼େ ଦେଖେଇକି ଘରେ ଆଣିକି ଛାଡ଼ି ଦେବୁ ନାଇ ନାଇ ଆପଣ ପ୍ରସାଦ ଫ୍ରସାଦ ସେବନ କରି ତାପରେ ଗାଡ଼ି ଧରିକି ଆମେ ନା ଅପେକ୍ଷା କରିବୁ ନା ନାହିଁ ଆପଣଙ୍କ ପାଇଁ ବୁଲାବୁଲି କରିବେ ପ୍ରସାଦ ସେବନ କରିବେ ଅପେକ୍ଷା କରିବୁ ଆଉ କମେଇବୁ କେମିତିକା ସବୁ ତ ଏସି ଗାଡ଼ିରେ ଯିବେ ଆରାମରେ ଯିବେ ଆରାମସେ ଆସିବେ ଖରାଦିନ କମେଇବୁ କେମିତି ହଁ ହଉ କହୁଛନ୍ତି ଯଦି ଟଙ୍କା ହଜାରେ କମେଇବି ଆଉ ହଜାରେ ଚାରି ହଜାର ଟଙ୍କା ଦିଅନ୍ତୁ ମୁଁ ସବୁଆଡ଼େ ବୁଲେଇକି ଆଣିକି ଘରେ ଆରାମସେ ଛାଡ଼ିଦେବି ଧଉଳି ଖଣ୍ଡଗିରି ଆପଣ ବୁଲିବେ ନା ନାହିଁ

ଅ ହଉ ଆପଣ ଚାରି ହଜାର ଟଙ୍କାରେ ବୁଲେଇଦେବି ସବୁଆଡ଼େ ଆଣିକି ଘରେ ଛାଡ଼ିଦେବି ଡ଼ାକିଲେ ବି ସବୁ ରେଟ୍ ଅଛି ନା ରେଟ୍ ଯଦି କମେ କମ ଥାଅନ୍ତା ଆମେ ରେଟ୍ ବି ଆହୁରି କମ ନେଇଥାଆନ୍ତୁ ରେଟ୍ ସବୁଅଛି ଏସି ଚାର୍ଜ ତାପରେ ଦିନଯାକ ପାଇଁ ତୁମେ ବୁଲିବ ଆମେ ବୁଲାବୁଲି କରିବୁ ବାହାରେ ଛିଡ଼ା ହେବୁ ବସିବୁ ଗାଡ଼ି ଧରିକି ନା ନାଇଁ ଆଉ କଣ ଭଡ଼ା କରିବୁ କି କୁଆଡ଼େ ଆପଣଙ୍କୁ ନେଇକି ଯିବୁ ବୁଲାବୁଲି କରିବୁ ତାପରେ ଯାଇକି ଘରକୁ ଆସିବୁ ଆପଣଙ୍କ ସାଥିରେ ଏତେ କମ ହେଲେ କେମିତି ହେବ ତଥାପି ତ ଆପଣଙ୍କ ପାଇଁ ବି ହଜାରେ ଟଙ୍କା କାଟି ଦେଉଛି ଚାରି ହଜାର ଟଙ୍କା ଦିଅନ୍ତୁ ଆମେ ନେଇକି ଖୁସିରେ ବୁଲେଇକି ଆଣିକି ଆପଣଙ୍କ ଘରେ ଛାଡ଼ି ଦେବୁ ହଉ ତାହେଲେ ସାଢ଼େ ତିନି ହଜାର ଦେବେ ଆଉ

ସକାଳୁ କେତବେଳକୁ ପହଁଞ୍ଚିବି କେତବେଳକୁ ଯାଇ ପହଁଞ୍ଚିବି ଯିବା ଟାଇମ୍ କୁହନ୍ତୁ ହ ହଉ ହ ରଖନ୍ତୁ ତାହେଲେ